ହ୍ୟାଲୋ ହଁ ହଁ ସୋନ୍ପୁର୍ ହସ୍ପିଟାଲ୍ କି ଏ'ଟା ଡାକ୍ତର ତ ହଁ ସାର୍ ନମସ୍କାର ହଁ ମୁଁ ମୋ ଛାତି ପେ'ନ୍ ପାଇଁ ବହୁତ୍ ମେଡ଼ିକାଲ୍ ବୁଲି ବୁଲି ଆସ୍ଲି ନ ବହୁତ୍ ଜାଗାରୁ ବହୁତ୍ ମେଡ଼ିସିନ୍ ଖାଇ ସାର୍ଲି ନ ତ ସେ ଛାତି ପେ'ନ୍ ହଁ ବହୁତ ଟ୍ରିଟ୍ମେଣ୍ଟ୍ କରେଇଛେଁ ବହୁତ ମେଡ଼ିସିନ୍ ଖାଇଛେଁ କିନ୍ତୁ କାମ କିଛି ଦେଉନାହିଁ ଶୁଣ୍ଲି ସୋନ୍ପୁର୍ରେ ଭଲ୍ ଜଣେ ଡାକ୍ତର୍ ଅଛନ୍ ଫୋନ୍ ନମ୍ବର ପାଇଲି ତେଣୁ ଫୋନ୍ କଲି ଆଉ ଆପଣଙ୍କର ମେଡ଼ିସିନ୍ ଗୁଡ଼ାକ ଭଲ ଆପଣ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା

ମୁଁ ତ ବହୁତ୍ ହଇରାଣ ହେଲିଣି ଯାଇ ଆସିକିରି ଆଉ ଆପଣ୍ ଆପଣଙ୍କ ହଁ ମେଡ଼ିକାଲ୍ରେ ଆପଣଙ୍କର୍ ସବୁ ରହ୍ବା ଶୋଇବା ବେଡ଼୍ର ସୁବିଧା ଅଛି କି ଆଜ୍ଞା ଆଜ୍ଞା ଆଚ୍ଛା ଆଚ୍ଛା ଫ୍ୟାନ୍ର ବ୍ୟବସ୍ତା ଅଛି କି ନାହିଁ

ଆଜ୍ଞା ଆଜ୍ଞା ଆଜ୍ଞା ହଁ ମୁଁ କାଲି କାଲି ସକାଳୁ ମୁଁ ଯିବି ପଚିଶ କିଲୋମିଟର ହବ ବଡ଼ ଡୁଙ୍ଗ୍ରିପାଲୀ

କାଲି ଆପଣ ଥିବେଟି କି ନାଇଁ କେତେବେଳେ ନାଇଁ କେତେବେଳେ ଗଲେ କେତେବେଳେ ଗଲେ ଭେଟିବି ଆଚ୍ଛା ସାତଟା ଆଚ୍ଛା ଆଚ୍ଛା

ହଁ ହଁ ଗଧୁଆ ପାଧୁଆର ବ୍ୟବସ୍ଥା ଅଛି ତ ଗଧୁଆ ପାଧୁଆର ବ୍ୟବସ୍ଥା ଅଛି ତ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ ହଉ ହଉ ଠିକ ଅଛି ସାରେ ହଁ ହଉ ଠିକ ଅଛି ସାର୍ ମୁଁ ନଅଟା ବେଳେ କାଲି ସକାଳୁ ପହଁଞ୍ଚିବି ହଁ ଯଦି ଯଦି ନମ୍ବର ଯଦି ନମ୍ବର କରୁଛନ୍ତି ବୋଇଲେ ନମ୍ବରଟା କରେଇ ଦେଇଥିବେ ହଁ ମୁଁ ରମେଶ ଚନ୍ଦ୍ର ମିଶ୍ର ହଉ ସାର୍ ରଖୁଛି ହଉ ସାର୍ ରହୁଛି